ଯୋଗ ଆବଶ୍ୟକ ଧ୍ୟାନରେ ଯୋଗ କରିବା ଆବଶ୍ୟକ ଯୋଗ କଲ୍ ଧ୍ୟାନରେ ଯୋଗ କଲେ ମନ ବି ଭଲ ରହେ ଯୋଗ କରିବା ସମୟରେ ଅନ୍ୟ ଦିଗରେ ଧ୍ୟାନ କରିବା ଆବଶ୍ୟକ ନୁହେଁ ଯୋଗ କରିବା ସମୟରେ ମନ ଧ୍ୟାନରେ ଯୋଗ କରିବା ଯୋଗ କଲେ ଦେହ ବି ସୁସ୍ଥ ରହେ ମନ ବି ଭଲ ରହେ ତେଣୁ ଯୋଗ ଧ୍ୟାନରେ କରିବା ଆବଶ୍ୟକ କିଏ କିଏ ଯୋଗ ସମୟରେ ଧ୍ୟାନ ନଥାଏ ଅନ୍ୟ ଧ୍ୟାନରେ ଯୋଗ କରନ୍ତି ସେଇ ସେମିତି ଯୋଗ କଲେ କୌଣସି ଲାଭ ନାହିଁ ଯୋଗ ସମୟରେ ଅଳ୍ପଟିକ ଯୋଗ କରିକି ଆମେ ଏ ଅନ୍ୟ କାମରେ ପଲାଇଗଲେ ବି ଯୋଗର କୌନସି କାମ ହେବନି ଯୋଗ ଯେତେବେଲେ ଆମେ କରିବା ସେତେବେଲେ ଆଧା ଘଣ୍ଟା କରୁ କି ଦେଢ଼ ଘଣ୍ଟା କରୁ କିନ୍ତୁ ମନ୍ ଧ୍ୟାନରେ ଯୋଗ କରିବା ଯୋଗ ସମୟରେ ମନ ଧ୍ୟାନରେ ଯୋଗ କଲେ ଭଲ ଯୋଗ ସମୟରେ ଅଳ୍ପ ଟିକେ ଧ୍ୟାନ କାମ ଯୋଗ କରି ଆମେ ଅନ୍ୟ କାମରେ ପଲାଇବା ସେମିତି ଯୋଗ କଲେ କୌନସି ଲାଭ ନାହିଁ ଯୋଗ ସମୟରେ ସବୁବେଲେ ଧ୍ୟାନରେ ଯୋଗ କରିବା କ'ନ ଆସନ ମୁ କରୁଛି କ'ନ କରୁଛି ସବୁ ଧ୍ୟାନରେ କଲେ ସବୁଠୁ ଭଲ